ମୋ' ଅଭିଜ୍ଞତାରୁ ମୁଁ ଥରେ କାକରା ପିଠା କରୁଥିଲି ସୁଝି କାକରା ପିଠା ସେଇଟା ମୋ' ପାଇଁ ବହୁତ ବଡ଼ ଚାଲେଞ୍ଜିଙ୍ଗ ଥିଲା କାରଣ ମୁଁ ଯେତେବେଳେ ସେ ପିଠାଟା କରେ ସବୁବେଳେ ଶୁଖିଲା ହୋଇ ଟାଣୁଆ ହୋଇଯାଏ କିନ୍ତୁ ତା'କୁ ମୁଁ ନିଜ ମନରୁ ବାହାର କରି ଗୋଟିଏ ମାପ ରଖି ସେ ପିଠାଟିକି ଯେତିକି ସୁଜି ସେତିକି ପାଣି ଦେଇକି କରିବାରୁ ପିଠାଟି ଭଲ ହେଲା ଆଉ ସେହି ଦିନଠାରୁ ସେ ପିଠାଟିର ରେସିପି ମୋ' ପାଇଁ ଭଲ ହୋଇଛି ଆଉ